ଆମର ରୋଷେଇ ଘରେ ହାଣ୍ଡିରେ ଆମେ ଭାତ କରୁ କଢ଼ାରେ ଆମେ ତରକାରୀ ରାନ୍ଧୁ ଥାଳି କଂସା ଥାଳିରେ ଆମେ ଭାତ ବାଢ଼ିକି ଖାଉ କଂସାରେ ମଧ୍ୟ ଖାଉ ତାଟିଆ ଗ୍ଲାସ ବିଭିନ୍ନ ପ୍ରକାର ବାଲ୍ଟି ତାୱା ତାୱାରେ ପିଠା ମଧ୍ୟ କରି ଖାଉ ଚାହା କରିକିରି ପିଉ ଡେକଚିରେ ସବୁ ବିଭିନ୍ନ ପ୍ରକାର ଆମର କଂସା ତାଟିଆ ଥାଳି ଗ୍ଲାସ ନୋଟା ବିଭିନ୍ନ ପ୍ରକାର ଜିନିଷ ଆମେ ବ୍ୟବହାର କରୁ